ଆଜ୍ଞା ଟିଭି ଆଜିକାଲି ଏତେ ଖରାପ ଆଡ଼କୁ ଟାଣି ନେଲାଣି ଦୟାକରି ଯଦି ସେ ସିରିଏଲ ଆଉ ନାଚ ତାମସା ବନ୍ଦ କରାଯାଆନ୍ତା ତା'ହେଲେ ଆମେ ମାନେ ଖୁବ୍ ଶାନ୍ତିରେ ବଞ୍ଚନ୍ତେ କାହିଁକି ପିଲାମାନେ ଦେଖିକିନି ବିଭିନ୍ନ ଅଶ୍ଳୀଳ ଇଙ୍ଗିତର ଚାହାଣି କାର୍ଯ୍ୟ ଏବଂ ଦୃଶ୍ୟକୁ ସେମାନେ ଆପଣାଇ ନେଉଛନ୍ତି ଯେଉଁ ପାଇଁକି ପିଲା ତ ଖରାପ ହେବେ ହେବେ ଆଖି ଉପରେ ପ୍ରେସର ପଡ଼ୁଛି ମସ୍ତିଷ୍କ ଉପରେ ପ୍ରେସର୍ ପଡ଼ୁଛି ଯେଉଁଟା କି ଆମ ଜନସମାଜ ପାଇଁ ଗୋଟିଏ ପ୍ରକାରେ ବିପଦ ଟାଣି ଆଣୁଛି ଆଜିକାଲି ଛୋଟ ଛୋଟ ପିଲା ସିଏ ପାଠ ପଢ଼ିବାକୁ ନାରାଜ ସବୁବେଳେ ଟିଭି ନିଶା ସ୍ତ୍ରୀ ଲୋକମାନେ ରୋଷେଇବାସ ଘର କାମ ଛାଡ଼ି ସିଏ ଟିଭି ନିଶା ଏଇ ଯେଉଁ ପରିବେଶ ଆମ ମାନଙ୍କୁ ଦୂଷିତ କରିଦଉଛି ଯେଉଁ ଦୂଷିତରୁ ଆମେ ଏ ରକମ କଳୁଷିତ ହେଉଛୁ ଯେ ତାକୁ ସାମ୍ନା କରିବା ଭାରି କଷ୍ଟକର ସ୍ତ୍ରୀ ସାଙ୍ଗରେ ଦ୍ଵନ୍ଦ ତ ଝିଅ ସାଙ୍ଗରେ ଦ୍ଵନ୍ଦ କାହା ଦ୍ୱନ୍ଦ୍ୱକୁ ଏବେ ମୁକାବିଲା କରିବା ଆଜିକାଲି ଏ ଦୁନିଆ ଏ କଳୁଷିତ ଦୁନିଆକୁ ଯଦି ସୁଧାରିବା ପାଇଁ ଏ ସିରିଏଲ୍ ବା ଏ ନାଟ୍ ତାମସା ବନ୍ଦ କରାଯାଆନ୍ତା

ମାନେ ସେମାନଙ୍କର ମତିଭ୍ରମ ହେଉଛି ବିଭିନ୍ନ ଖରାପ କଥା ଶିଖୁଛନ୍ତି ଖରାପେ ବ୍ୟବହାର କରୁଛନ୍ତି ଏଇଟା ଦୁଃଖ ଦଉଛି ଆ ପାଇଁ ଯଦି ଦୟାକରି ଆକୁ କୌଣସି ଅଲଗା ବାଟରେ ପରିବର୍ତ୍ତନ କରାଯାଆନ୍ତା ତା'ହେଲେ ଭଲ ହୁଅନ୍ତା ଆମ ମାନେ ଟିକେ ଶାନ୍ତିରେ ବଞ୍ଚିଆ ପାଇଁ ତ ଚାହୁଁ ଜନ୍ମ ହେଇଥାଏ କ'ଣ ଏମିତି ହା ହୁତାଶ ଭିତରେ ରହିବା ଚଳିବା ମରିବା ସେ କଥା ମରିବା ତ ସମସ୍ତେ କିନ୍ତୁ ଜନ୍ମ ହେଇଥାଏ ମାନେ ମୃତ୍ୟୁ ସତ୍ୟ କିନ୍ତୁ ତା'ର ପାଇଁ ବିକଳ୍ପ ହେଉଛି ଟିକେ ଶାନ୍ତିରେ ସ୍ନେହ ମମତା ଭାଇ ବନ୍ଧୁ ପୁଅ ଝିଅ ଶାନ୍ତିରେ ବଞ୍ଚିବା ହେଉଛି ଆପଣାର ଧର୍ମ ଯଦି ଏମାନେ ଏମିତି ବିଶୃଙ୍ଖଳିତ ହେଇଯିବେ ତା'ହେଲେ ଆମେ ଶାନ୍ତିରେ କେମିତି ବଞ୍ଚିବା ତୁମେ କେଉଁଠୁ ଆସିଲ ତୁମ ସ୍ତ୍ରୀ କି ଝିଅ ସେ କାହା ସାଙ୍ଗରେ ଗପିଲାଣି କାହାକୁ ଠାର ମାରିଲାଣି କି କାହା ସାଙ୍ଗରେ ନାଚିଲାଣି ସେଇଟା ଖରାପ ଲାଗୁଛି ଆପଣମାନେ ଦୟାକରି ଏସବୁ ଚ୍ୟାନେଲ୍ରୁ ଯଦି ଆପଣମାନେ ଇଏ କାର୍ଯ୍ୟକୁ ଦୂରାଇ ଦିଅନ୍ତେ ତା'ହେଲେ ଦେଶ ବା ଆମ ପରିବେଶ ବା ଆମ ଗାଁ ସମସ୍ତେ ଶାନ୍ତିରେ ଭଲରେ ଦୟାରେ ଆମେ ବଞ୍ଚିପାରନ୍ତେ ଏଇଟା ଅନୁଭୂତି ମୋର ଆପଣ କ'ଣ ଚିନ୍ତା କରୁଥିବେ ମୁଁ ତ କହିପାରୁନି ଆପଣଙ୍କ ଉପରେ ନିର୍ଭର ଆମର ଯେଉଁ ମାନସିକତା ଦୂର ହେଇଯାନ୍ତା ମଣିଷପଣିଆ ଟିକେ ସୃଷ୍ଟି ହଅନ୍ତା କି ଭାଇ ବନ୍ଧୁ ସ୍ନେହ ମମତାରେ ଆମେ ବାନ୍ଧେଇ ଆପଣା ଆପଣା ଭିତରେ ସୁଖ ଶାନ୍ତିରେ ବଞ୍ଚିଲେ ସେଇଟା ଖୁବ ଶାନ୍ତି ଲାଗନ୍ତା